ମ୍ୟାଡ଼ାମ୍ ନମସ୍କାର ଆପଣ ଚାଉଳ ବେପାରୀ କହୁଥିଲେ ତ ମୁଁ ମଞ୍ଜୁଳା କହୁଥୁଲି ଚିହ୍ନି ପାରିଲେ ତ ହଁ ଆଜ୍ଞା କେମିତି ଆଉ କ'ଣ ସବୁ ଚାଉଳ ରେଟ୍ ଅଛି କି କି ଚାଉଳ ଅଛି ମୋଟା ଚାଉଳ ସରୁ ଚାଉଳ ଏମିତି ସବୁ ଅଲଗା ଅଲଗା ଅଛି ଉଷୁନା ମୋଟା ଚାଉଳ ଅଛି କେତେ ଟଙ୍କା କ'ଣ ନେଉଛନ୍ତି ଆଉ ସରୁ ଚାଉଳଟା ଆଚ୍ଛା ଆଉ କ'ଣ କ'ଣ ସବୁ ଅଛି ଚାଉଳ ସବୁ କ'ଣ କ'ଣ ସବୁ ନାଁ କ'ଣ କ'ଣ ସବୁ ଅଲଗା ଅଲଗା ଅଛି ସରୁ ଚାଉଳ କ'ଣ କ'ଣ ଅଛି ମୋଟା ଚାଉଳ କ'ଣ କ'ଣ ଅଛି ଅରୁଆ ଅରୁଆ ଚାଉଳ ଆଉ କେତେ କ'ଣ ନେଉଛନ୍ତି କେ ଜି ପ୍ରତି ସରୁ ଏକ୍ଦମ୍ ଯେଉଁ ସରୁ ଚାଉଳଟା କେତେ କ'ଣ ନେଉଛନ୍ତି ଏ ଘରେ ରୋଷେଇ ଯେଉଁ କରିବା ପାଇଁ ଏମିତି ଓଷା ବାର କଲେ ଜିରା ରାଇସ୍ କଲେ କିମ୍ବା ଅରୁଆ ଭାତ ରାନ୍ଧିଲେ ପଚାଶ ଟଙ୍କା କେ ଜି ମ୍ୟାଡ଼ାମ୍ ଏତେ ପ୍ରାଇସ୍ କ'ଣ ମୁଁ ତ ସବୁ ଦିନ ଆପଣଙ୍କ ପାଖରୁ ନିଏ କ'ଣ ଏତେ ନା ଏତେ ଦାମ୍ କହୁଛନ୍ତି ମୁଁ ଆପଣଙ୍କର ସବୁଦିନିଆ ଗ୍ରାହକ ଆପଣ ଏତେ ଟଙ୍କା କହୁଛନ୍ତି ମୁଁ ଏଇ ବସ୍ତା ନେଇଥାନ୍ତି ଗୋଟେ ପଚିଶ କେଜିଆ ବସ୍ତାଟେ ନେଇଥାନ୍ତି ଆଉ ପଇସାଟା ନାହିଁ ଲାଗି ମୁଁ ଆଜ୍ଞା ପଛରେ ଦେଇଥାନ୍ତି ପଇସାଟା ଆଉ କିଛି ଦିନ ଲେଟ୍ ହୋଇଗଲେ ଚାଲିବ ତ ଆଚ୍ଛା ହଉ ଠିକ୍ ଅଛି ଆଜ୍ଞା ରହୁଛି ନମସ୍କାର